ଆମ ଗାଁରେ ଦେଖୁ ଜଳସେଚନ ସୁବିଧାଗୁଡ଼ିକ ଆଜିକାଲି କୋଭିଡ଼୍ ଦ୍ୱାରା ବହୁତ ସାରା ସୁବିଧା ହୋଇଗଲା ନା ସେଥିଲାଗି ଜଲସେଚନ ଜଲସେଚୀତ ଜମି ଗୁଡ଼ିକରେ ଆମେ ଧାନ ଚାଷ ଚଲା ପରେ ଏଇ ସିଜନ୍ରେ ମାନେ ଗ୍ରୀଷ୍ମ ଋତୁରେ ମାନେ ଆମେ ଆରାମସେ ଅନେକ ପ୍ରକାର ଚାଷ ହଉଚେ ବର୍ଷା ସରିଗଲା ପରେ ବି ତାପରେ ବି ସେ ଜଲସେଚୀତ ଜମିଗୁଡ଼ିକରେ ଆମେ କୋବି ହେଲା ବାଦାମ ହେଲା ବାଇଗଣ ହେଲା ଟମାଟର୍ ହେଲା ଆଳୁ ପିଆଜ ସବୁ କିଛି ଚାଷ କରିପାରୁଚୁଁ ସେଥିଲାଗି ଆମେ ବହୁତ ଉପକୃତ ବି ଅଛୁଁ